ହଁ ମୁଁ ଭାବୁଛି ଗଣମାଧ୍ୟମ ଶିକ୍ଷାବ୍ୟବସ୍ଥା ରେ ଯଥେଷ୍ଟ ପ୍ରତିବାଦ କରୁଛନ୍ତି ସରକାର ନିତି ଉପରେ ଆରୋପ ଲଗାଉଛନ୍ତି ମାଷ୍ଟରମାନେ କିପରି ରାଲି କରିଛନ୍ତି ତା' ବିଷୟରେ ଦିଏ ଯେତେ ଜିଏ ଯେତେବେଳେ ଯାହାକୌଣସି ହୋଇ ଗଣମାଧ୍ୟମର ଶିକ୍ଷା ବ୍ୟବସ୍ଥାର ପରିଦର୍ଶନ ପରିବର୍ତ୍ତନ ହେଉଛି ନା ନାହିଁ ବିଭିନ୍ନ ନ୍ୟୁଜ ଚ୍ୟାନେଲରେ ପ୍ରକାଶ କରିଥାନ୍ତି ଏବେ କେମିତି ଶିକ୍ଷକ ରାଲି କରିଥିଲେ ତାହାଦ୍ୱାରା ସରକାରଙ୍କୁ ଅପେକ୍ଷା କରି ଗଣମାଧ୍ୟମ ପ୍ରତିନିଧିତ୍ୱ କରୁଥିଲା ଏବଂ ଶିକ୍ଷକ ଗୋଟିଏ ଜାଗାରେ ରାଲି କରିବାକୁ ସୁଯୋଗ ମିଳିଥିଲା ସବୁ ଶିକ୍ଷକ ଏକଜୁଟ ହୋଇଥିଲେ ଥିଲେ ଏବଂ ଓଡ଼ିଆ ଭାଷା ଗଣମାଧ୍ୟମ ଇ ଟି ଭି ଓ ଟି ଭି କନକ ନ୍ୟୁଜ୍ ବେଶି ପ୍ରକାଶ ହେଉଛି ଶିକ୍ଷା ଉନ୍ନତି ହେବାପାଇଁ ଶିକ୍ଷା ବିନା କିଛି ହୋଇପାରିବନାହିଁ ତେଣୁ ଶିକ୍ଷା ଗଣମାଧ୍ୟମ ସଂଯୋଗ ରହିଛି ଗଣମାଧ୍ୟମରେ ନଥିଲେ ସରକାର ଆମର କଥା ଶୁଣିବନି